ଭାଇ ନମସ୍କାର ମୁଁ ଆପଣଙ୍କ ଏଜେନ୍ସିରୁ ଟୋୟୋଟା ଇନୋଭା କାର୍ ଦୁଇଦିନ ପାଇଁ ଭଡ଼ାରେ ନେବା ପାଇଁ ବୁକ୍ କରିଥିଲି କିନ୍ତୁ ମୋର ହଠାତ କିନା ହଠାତ ଅଫିସ କାମ ପାଇଁ ମୁଁ ସେଇ ବୁକିଂକୁ କ୍ୟାନସଲ୍ କରିବା ଚାହୁଁଛି ଏବଂ ଆଡ଼ଭାନ୍ସରେ ଆପଣଙ୍କୁ ଟଙ୍କା ଦେଇଥିବାରୁ ସେଇ ଟଙ୍କାକୁ ମୁଁ ଆପଣଙ୍କୁ ଫେରସ୍ତ କରିବା ପାଇଁ ଅନୁରୋଧ କରୁଛି ଏହି ଟଙ୍କାକୁ ଆପଣ ମୋର ଫୋନ ପେ କିମ୍ବା ଗୁଗୁଲ୍ ପେ ଏବଂ ଆପଣ ଚାହିଁଲେ ଏହାକୁ ସିଧାସଳଖ ବ୍ୟାଙ୍କ ଏକାଉଣ୍ଟରେ ମଧ୍ୟ ପଠାଇ ଦେଇପାରନ୍ତି